ମୋ ପାଖରେ ବହୁତ ଆରାମଦାୟକ ଛୁଟି ହେଲା ମୁଁ ଗୋଟେ ଥର ପୁରୀକୁ ଯାଇଥିଲୁ ସେଇଠି ଯାଇ ବହୁତ ମଜା କଲୁ ସମୁଦ୍ରକୁ ଗାଧେଇଲୁ ଘରାପିଟି କରିଲୁ ବହୁତ ମଜା କଲୁ ମହାପ୍ରଭୁ ଜଗନ୍ନାଥଙ୍କୁ ବି ଦର୍ଶନ କଲୁ ତା'ପରେ ତିନି ଚାରି ଦିନ ବୁଲାବୁଲି କଲୁ ସବୁ ମନ୍ଦିର ବୁଲିଲୁ ସବୁ ପାର୍କ ଫାର୍କ ବୁଲିଲୁ ତା'ପରେ ବହୁତ ମଜା କଲୁ ମଜା ହେଲା ମୋ ପାଖରେ ବହୁତ ଆରାମଦାୟକ ଛୁଟି ଲାଗିଲା